ହଁ ହ୍ୟାଲୋ ହଁ ହଁ ହଁ ହଁ ମୁଁ କହୁଛି ସମ୍ବାଦ ପତ୍ର ହଁ କୁହନ୍ତୁ ହଁ ହଁ ହଁ ହଁ ହଁ ହଁ ହଁ ହଁ ମିଲ୍ବା ପ୍ରମେୟ ମିଲିଯିବା ଆପଣ୍ ସମ୍ବାଦ୍ ପଢ଼ୁଥିଲି ସମ୍ବାଦ୍ ଯାଉଛେ ସମ୍ବାଦ୍ରେ ସମ୍ବାଦ୍ କାଁ ହେଲା ଯେ ଆପଣ୍ ନି ପଢ଼ନ୍ ଏବେ

ହଁ ସମ୍ବାଦ୍ରେ ଆସୁନି ଖେଲ ବାବଦ୍ରେ କମ୍ ଆସୁଛି ଅନୁଚିନ୍ତା କମ୍ ଆସୁଛି ହଁ ତେଣୁ ବି ଆପଣ୍ ପ୍ରମେୟ ପଢ଼ିବେ ତ

ହଁ ସମ୍ବାଦ୍ରେ ଯେ ପାଂଶହ ଟଙ୍କା ଦଉଥିଲେ ସେ ପ୍ରମେୟର ହେଟା ସାତ୍ଶହ ଟଙ୍କା ଦେବାକେ ପଡ଼୍ବା

ହଁ ଏତେ ବି କମ୍ କରିହେବନି ଏଇ ପଚାଶ ଶହେ ଟଙ୍କା କମ୍ କରିହେବ ଆଉ

ପଚାଶ୍ ଶହେ ଟଙ୍କା କମ୍ କରିହେବ ବେଶି କମ୍ କରିହେବନି

କମ୍ କରିବାକୁ ପଡ଼ିବ

ନା ନା ଛଅଶହ କରିଦେବେ ନା ନା ଛଅଶହ କରିଦେବେ ଛଅଶହ ଛଅଶହରେ ପାଞ୍ଚଶହରେ ପାଞ୍ଚଶହରେ ବହୁତ ଲସ୍ ଅଛି ପ୍ରମେୟ ପେପର୍ ସେଥିରେ ଆସୁନି ନା ନା ଛଅଶହ କରିବେ ଛଅଶହ କରିବେ ଛଅଶହ କରିଦିଅନ୍ତୁ ମ୍ୟାଡ଼ାମ୍ ଆପଣ ଏଇ ହେଥିରେ କିଛି ଲାଭ ନାହିଁ ନା ନା ନା ନା ସମ୍ବାଦର ଏଇ ପ୍ରମେୟର ବେଶି ଲାଭ ନାହିଁ ତେଣୁ ଆମକୁ କିଛି ମିଳିବନି ତେଣୁ ଆପଣ ଛଅଶହ କରିଦିଅନ୍ତୁ ଆଉ ନା ନା ଛଅଶହ ଛଅଶହ ହିଁ ଠିକ୍ ରହିବ ଛଅଶହ କରିଦିଅନ୍ତୁ ନା ନା ଛଅଶହ କରିଦିଅନ୍ତୁ ସେତିକି ହେବନି କ'ଣ ଛଅଶହ କରିଦିଅନ୍ତୁ ମୁଁ ପ୍ରମେୟ ପଠାଇଦେବି ଆପଣଙ୍କୁ ସମ୍ବାଦ ଜାଗାରେ ପ୍ରମେୟ ପଠାଇଦେବି ନା ନା ଛଅଶହ କରିଦିଅନ୍ତୁ ଛଅଶହରେ ମୁଁ ପ୍ରମେୟ ପଠାଇଦେଉଛି ହଁ ପିଲାକୁ କହିବି ସେ ପଠାଇଦେବ ପ୍ରମେୟ ଆଉ ନା ଠିକ୍ ଅଛି ଛଅଶହ ଛଅଶହ ଠିକ୍ ହେବ ହେଲା ଆରେ ଆରେ ନାଇଁ ନାଇଁ ଛଅଶହ ଛଅଶହରୁ କମ୍ ଏକ ଟଙ୍କା ହେବନି ଛଅଶହ କରିଦିଅନ୍ତୁ ଆଉ ହଉ ଠିକ୍ ଠିକ୍ ନା ନା ନା ନା ଛଅଶହ କରିଦିଅନ୍ତୁ ଆପଣ ଠିକ୍ ଅଛି ଠିକ୍ ଅଛି ହଁ ହଁ ଠିକ୍ ଅଛି